କୁକୁଡ଼ା ଚାଷ ସମ୍ବନ୍ଧୀୟ କିଛି ସାଧାରଣ ନିୟମ କୁକୁଡ଼ାକୁ ପ୍ରଥମେ ଘର ତାପରେ ଘର ଉପରେ ଭାଡ଼ି ଭାଡ଼ି ଉପରେ ଚାଳଛପର ନିହାତି ଦରକାର କାହିଁକି ନା ତାକୁ ଅଧିକ ଗରମରେ ବି ସିଏ ରହିପାରିବେନି କି ଅଧିକ ଥଣ୍ଡାରେ ବି ରହିପାରିବେନି ତାପରେ କୁକୁଡ଼ା ଅଣ୍ଡା ଛୁଆକୁ ଆଣିକି ସେ ଘରେ ଛଡ଼ା ହବ ତାକୁ ପାଣିରେ ଔଷଧ ଖାଦ୍ୟ ସବୁ ଦେଇକି ତାକୁ ପାଳନ କରାହବ ତାପରେ ତାର ପଶୁପାଳି ଆମର କୁକୁଡ଼ା ଚାଷଟେ ବି ବହୁତ ଭଲ ଚାଷ ଲୋକଙ୍କୁ ଭଲ ପଇସା ଯୋଗାଏ